ହଁ ଭାଇ ଇଏ ମୋବାଇଲ୍ ଗୋଟେ ନେବାର ଅଛି ଭାଇ ୱାନ୍ପ୍ଲସ୍ ଗୋଟେ ମୋବାଇଲ୍ ନେବାର ଅଛି ଭାଇ ସେ ୱାନ୍ପ୍ଲସ୍ ବୋଇଲେ ତୁମର ଏଇଟା କେମିତି କେମିତି ଅଛି କି କେଉଁ କେଉଁଟା ଅଛି ଟିକେ କହିଦିଅ ତ ସେ ଟେନ୍ଟିର ସେଇଟା କେମିତି ତା'ର ରେଟ୍ କେତେ ପଡ଼ୁଛି ତା'ର ବ୍ୟାଟେରୀ ଏମ୍ ଆଇ କେମିତି କି ହଁ ତା'ର କେମିତି ସେ ପ୍ରାଇସ୍ କେତେ ତିରିଶରୁ ଚାଳିଶ କହୁଛ କି ହେଲେ ତୁମେ କେତେଟାରୁ କେତେଟା ଯାଏ ତୁମେ ଦୋକାନ କେତେଟା ବେଳକୁ ଖୋଲୁଛ କେତେଟା ବେଳକୁ ବନ୍ଦ କରୁଛ ଭାଇ ଆଚ୍ଛା ଆଚ୍ଛା ସେଇଟା ଏକ ଆମର ଭାଇ ଜଣେ ଆସିଲେ ଆମେ ଟିକେ ନେଇଥାନ୍ତୁ ତ ଗୋଟେ ମୋବାଇଲ୍ ଗୋଟେ ହଁ ଟେନ୍ଟି ସେ ୱାନ୍ପ୍ଲସ୍ ନେବୁ କିସ ଭାଇ ଇଏମ୍ଆଇର ହଁ ନେବି କହିବି ସେ ଠିକ୍ ଅଛି ଭାଇ ମାନେ ହଉ ଠିକ୍ ଅଛି ହଉ ମୁଇଁ ସେ ଭାଇ ଆସିବେ ଭାଇ ବୋଲେ ତାଙ୍କେ ଆସିଲା ପରେ ଯିବା ବୋଲି କହିଛନ୍ତି ତ ତାଙ୍କେ ବାହାରେ ଅଛନ୍ତି ଆଜି ଭାଇ ସନ୍ଧ୍ୟା ଯାଏ ପରା ଆସିବେ ତାଙ୍କେ ଆସିଲେ ତ ଆଜି ତ ଲେଟ୍ ହେଇଯିବ ବି ତାଙ୍କେ କେତେଟା ବେଳେ ଆସିବେ କେତେଟା ବେଳେ ନାଇଁ ବୋଲିଲା ପରା ସେଇଟା ଏକା ଭାଇ ଆସିଲେ ଏକା ସେ ସକାଳକୁ ସେ ଦଶଟା ତୁମେ ତ ଦଶଟାରେ ଖୋଲୁଛ ପରା ହଏ ଦଶଟାରେ ଖୋଲୁଛ ବୋଲେ ସେ ଏଗାରଟା ବାରଟା ଆଡ଼େ ଆସିଲେ ହେବ କି ଏତେଟା ଏକା ବୋଲେ ତା'ର କ'ଣ ଫ୍ରି କ'ଣ ଥାଉଛି କି ନା କ'ଣ ଇୟର୍ ଫୋନ୍ ଫୋନ୍ ନା ଚାର୍ଜର୍ ଫାର୍ଜର୍

ହଁ ହଁ ହଁ ହଉ ଠିକ୍ ଅଛି ହେଲେ ନାଇଁ ଆମେ କାଲିକୁ ଆକା ଆସିବୁ ଭାଇ ଭାଇ ଆମର ଭାଇ ଆସିଲେ ନାଇଁକି ଆମେ କାଲିକୁ ପଳାଇ ଆସିବୁ ଆମେ ସେ ଏଗାରଟା ବାରଟାରେ ଆସିବୁ ଆମେ ହଉ ଠିକ୍ ଅଛି ଠିକ୍ ଅଛି ଭାଇ ନେବି ସେଇଟା ଗୋଟେ ଦରକାର ଏକା ତ ହଉ ଭାଇ ହେଲେ

ଠିକ୍ ଅଛି ଭାଇ ଠିକ୍ ଅଛି ହଉ ହଁ ହଁ